ହଁ ଭୂମିକା ଆମର ସତର ତାରିଖରେ ଗୋଟେ ଖେଳ ଅଛି ବାହାରକୁ ଯିବାକୁ ପଡ଼ିବ ହେଲେ ତ ତୁମର ବି ନାମ ଦେଇଆସିଛି ସେଇଠି ତୁମେ ବି ଯିବ ଆହୁରି ତୁମର ସାଙ୍ଗମାନେ ପ୍ରତିମା ସୁମିତ୍ରା ଏମାନେ ବି ଯିବ ତା ସହିତ ତୁମେ ବି ଯିବ ତାଙ୍କୁ କୁହା ହେଇଯାଇଛି ତୁମେ ବି ଯିବ ତୁମର ବି ନା ଦିଆହେଇଛି ତୁମେ ବି ତାଙ୍କ ସହ ମିଶିକି ଯିବ ବାହାର ଟିକେ ସେ ବାସ୍କେଟ୍ବଲର ମ୍ୟାଚ୍ ଅଛି ସେଇଟା ଖେଳିବ ତୁମେ ବି ତା ସେମାନଙ୍କ ସହିତ ସକାଳ ସାତଟାରେ କାଲି ଆସ କାଲି ପ୍ରାକ୍ଟିସ୍ ହେବ ତୁମର ସକାଳ ସାତଟାରୁ ନଅଟା ଯାଏ ପ୍ରାକ୍ଟିସ୍ ହେବ ତା'ପରେ ଆହୁରି କ୍ଳାସ ଯିବ ତ ସକାଳ ସାତଟାରେ ପଳାଇଆସ ଦୁଇ ଘଣ୍ଟା ତୁମର ପ୍ରାକ୍ଟିସ୍ ହେବ ସେଇଠୁ ପ୍ରାକ୍ଟିସ୍ କଲାପରେ ତୁମେ ଆହୁରି କ୍ଳାସକୁ ପଳାଇବ ବାସ୍କେଟ୍ବଲ୍ ହେବ ଭଲିବଲ୍ ହେବ ଆଉ କବାଡ଼ି ଏଇ ତିନିଟା ଅଛି ହଁ ହଁ ସବୁଥିରେ ନେଇ ପାରିବ ହେଲେ ହଁ ପ୍ରାକ୍ଟିସ୍ କରବା ତୁମେ କାଲି ସକାଳୁ ସକାଳୁ ପଳାଇଆସ ଆସିଲା ପରେ ସେ ଏଇଠୁ ତୁମକୁ ସେବେଣ୍ଟିନାଇନ୍ ଯିବାକୁ ପଡ଼ିବ ସେଇଠି ଗଲା ପରେ ସେଇଠି କା ଖେଳ ଷ୍ଟାର୍ଟ ହେବ ଏଗାରଟାରେ ଏଗାର ଟାରୁ ଖେଳ ଷ୍ଟାର୍ଟ ହେଲା ପରେ ତୁମେ ଖେଳୁ ଖେଳୁ ପାଞ୍ଚଟା ହେଇଯାଇପାରେ ଟିକେ ଲେଟ୍ ହେବ ଆହୁରି ପିଲାମାନେ ଅଛନ୍ତି ତ ଆମ ମାଲ୍କାନ୍ଗିରି ଡିଷ୍ଟ୍ରିକ୍ର ଗୋଟେ ତେରଟା ସ୍କୁଲର ଛାତ୍ର ଛାତ୍ରୀ ମାନେ ଆସୁଛି ସେଇଠି ଖେଳିବା ପାଇ ଆଉ ଏଇ ଦୁଇ ଦିନ ପୁରା କଣ୍ଟିନିଉ ସକାଳ ଉପରବେଳେ ପ୍ରାକ୍ଟିସ୍ କରିବାକୁ ପଡ଼ିବ ଟିକେ ଶୀଘ୍ର ପଳାଇ ଆସିଥିବ ଗ୍ରାଉଣ୍ଡ୍ରେ ଆଉ ଘରେ ୟା ବିଷୟରେ ତୁମ ବାପା ମାଁଙ୍କୁ ଟିକେ ଜଣାଇ ଦେବ ଯେ ଆମ ସ୍କୁଲରୁ ସ୍କୁଲ ତରଫରୁ ଆମେ ଛଅ ସାତ ଜଣ ସାଙ୍ଗମାନେ ଯାଉଛୁ ବାହାରେ ଖେଳିବା ପାଇ ଆମର ସେଇଟା ବିଦ୍ୟାଳୟ ପଠଉଛନ୍ତି ସାର୍ମାନେ ତା ସାଙ୍ଗ୍ରେ ଯିବେ ତାଙ୍କ ସହିତ ଆମେ ଯିବୁ ବୋଲି ଟିକେ ଘରେ ଜଣାଇଦେବ ହେଲା ତୁମ ବାପା କାହିଁକି ଆଉ ସେଇଠି ଯିବେ ସେଇଠି ତୁମ ସାଙ୍ଗମାନେ ଯିବେ ପରା ତୁମ ବାପା ଆଉ ଖାଲି ଖାଲି ବେକାର ସେଇଠି କାଇଁ ବୁଲିବାକୁ ଯିବେ ଏଇଠି କିଏ ଆଲାଓ ନାହିଁ ବାହାର ଲୋକ ସାର୍ ମାନେ ଯିବେ ମ୍ୟାଡ଼ମ୍ ମାନେ ଯିବେ ଆଉ ତୁମ ବାପା କାହିଁକି ଯିବେ ସେଇଠି ହେଲେ କାଲି ସକାଳେ ଜଲ୍ଦି ଟିକେ ପଳାଇ ଆସ ଗ୍ରାଉଣ୍ଡ୍ରେ ଆଉ ତୁମ ସାଙ୍ଗମାନଙ୍କୁ ଟିକେ ଫୋନ୍ କରି କହିଦେଇଥାଅ ସାର୍ କହିଲେ ସାତଟା ବେଳେ ପ୍ରାକ୍ଟିସ୍ରୁ ହେବ ବୋଲି ଟିକେ କହିଦିଅ